ଆମର ଯେ ଧାନ ଚାଷ କରୁଛୁ ଧାନ ଚାଷରେ ଆଗେ ହଳ କରୁଛୁ ତା ପରେ ବିହନ କିଣିକି ଆଣେ ମାନେ ଲଗା ସେଥିପାଇଁ ଆମର ଏଇଠି ପାଣିର ଅସୁବିଧା ଯେହେତୁ ଆମର ଭଲ ଧାନ ବି ହଉନି କି ଭଲ ବିହନ ଏଠି ମିଳୁନି କି କିଛି ନା ସେଥିପାଇଁ ଆମେ ଧର ଆଗେ ହଳ କଲୁ ହଳ କରିକିନି ଧାନ ବୁଣିକିନି ଶେଷ କଲା ବେଳକୁ ସାର ପକା ଖତ କିଣି ସାର ହଳରେ ଆଗେ ପଇସା ଖର୍ଚ୍ଚ କରିମୁଁ ତାପରେ ଖତ ପକେଇମୁଁ ସେଇଟା ପଇସା ଖର୍ଚ୍ଚ କରିମୁଁ ଦେଖିଲା ବେଳକୁ ସାର ସାର ପକେଇମୁଁ ବିହନ ପକେଇକି ତଳା ପକେଇକି ସାର ପକେଇଲା ବେଳକୁ ପାଣି ଦେଖିଲା ବେଳକୁ ବର୍ଷା ହଉନଥିବ ପାଣିର ସଟେଜ ଥିବ ସେଥିପାଇଁ ଆମର ଧାନ ବି ଭଲ ହୁଏନି ଯେହେତୁ ଆମେ ସୋସାଇଟିରେ ଭଲ ମାନେ ଇଏ ସୋସାଇଟିରେ ଆମକୁ ତ କିଛି ଦଉନାହାଁନ୍ତି କି ବିହନ ଦଉନାହାଁନ୍ତି କି କୀଟନାଶକ ଔଷଧ କିଛି ବି ଦଉନାହାଁନ୍ତି ସେଥିପାଇଁ ଆମେ ବହୁତ ହଇରାଣ ଅସୁବିଧା ହଉଛୁ କାରଣ ସେମାନେ ଲୋକ ଦେଖିକି ଯେଉଁମାନେ ଭଲ ଭଲ ଲୋକ ତାଙ୍କୁ ହିଁ ଦେଖିକି ଦେବେ ଆମେ ତ ନିହାତି ଗରିବ ଶ୍ରେଣୀର ଲୋକ ନା ଆମେ ସା ଆମକୁ ସେଥିପାଇଁ ସେମାନେ କିଛି ବି ସାହାଯ୍ୟ କରନ୍ତିନି ସେଥିପାଇଁ ଆମେ ବହୁତ କଷ୍ଟ କରି ଚାଷ କରୁ ନିଜ ଇଏରେ ଦେଖିଲା ବେଳକୁ ସେଥିପାଇଁ ପାଣିର ଅସୁବିଧା ହୁଏ କିବା କୀଟନାଶକ ସାର କିବା ଔଷଧ ପୋକ ମାରିଯାଏ ସେଥିପାଇଁ ବି ଅସୁବିଧା ହୁଏ ସେଥିପାଇଁ ଆମେ କିଛି ଭଲ ଫସଲ ବି କରିପାରୁନା କି ଧାନର ଚା ଚାହିଦା ବି କମ ଥାଏ ଧାନ ଭଲ ବିହନ ପାଇପାରୁନା କି ଭଲ ଧାନ ବି ପାଇ ମାନେ ପାଉନା ସେଥିପାଇଁ ଆମେ ବହୁତ ଅସୁବିଧାର ସମୁଖୀନ ହଉଛୁ